କ'ଣ କହିବି ଭାଇ ଯୋଉ ହୋମ୍ ଥିଏଟର୍ଟା ଦେଇଥିଲେ ମୋ ମନ ପୁରା ଖୁସି ଯେତେବେଳେ ଦୁଃଖ ଥାଏ ଟିକିଏ ବଜାଇଦେଲେ କି ଖୁସି କି ଆନନ୍ଦ ମାନେ ମୋ ଜେଜେ ବି ଖୁସି ମୁଁ ବି ଖୁସି ମା' ତ ଗୁରୁବାର ଦିନ ବି ମାନେ ଟିକିଏ ଭଜନ ବଜାଇଦିଏ ସକାଳୁ ଲକ୍ଷ୍ମୀପୁରଣ ବଜାଇଦିଏ ଘର ପୁରା ଆନନ୍ଦ ହୋଇଉଠେ କ'ଣ କହିବି ବହୁତ ଖୁସି ମୁଁ ମୁଁ ଏ ହୋମ୍ ଥିଏଟର୍ଟାକୁ କିଣିକି ଟଙ୍କା ସାଢ଼େ ତିନି ହଜାର ପଡ଼ିଥିଲା କିନ୍ତୁ ପଇସା ଉଠିଯାଇଛି ବଢ଼ିଆ ହୋମ୍ ଥିଏଟର୍ଟେ ଆଉ କ'ଣ କହିବି ଭାଇ ଯେତେ କହିଲେ ବି କମ୍ ପଡ଼ିବ ସେ ହୋମ୍ ଥିଏଟର୍ ବହୁତ ଭଲ ଥିଲା ଗୀତ ମସ୍ତ୍ ବାଜୁଥିଲା ହୃଦୟ ଉତ୍ଫୁଲ୍ଲିତ କରିଦେଉଥିଲା ହଉ